ସାମ୍ପ୍ରତିକ ବର୍ଷକ ଗୁଡ଼ିକରେ ଏହି ବୃତ୍ତିର ପରିବର୍ତ୍ତନ ନିଶ୍ଚିତ ଭାବରେ ରହୁଛି ପରିବର୍ତ୍ତନ ତ ସମୟ ଅନୁସାରେ ନିଶ୍ଚିତ ଭାବରେ ରହିବ ତେଣୁ ନିରାମିଷ ବ୍ୟବସାୟ କହିଲେ ବିଭିନ୍ନ ପର୍ବପର୍ବାଣୀରେ ଗୁଡ଼ିକ ପ୍ରଭାବିତ କରୁଛି ଏହି ବ୍ୟବସାୟକୁ ଏବଂ କେତେକ ଧର୍ମ ମାସ ଆମର ଯେଉଁ ରହୁଛି ବାର୍ଷିକ ହିନ୍ଦୁ ଧର୍ମରେ ଯେଉଁ କାର୍ତ୍ତିକ ମାସଟା ସେଇଟା ମଧ୍ୟ କିଛି ମାତ୍ରାରେ ପ୍ରଭାବିତ କରୁଛି ଏବଂ ଏହି ବର୍ଷ ବୃତ୍ତି ହିସାବରେ ଅନ୍ୟାନ୍ୟ ଚାଷୀ ମଧ୍ୟ ସୃଷ୍ଟି ହେଲେଣି ଅଧିକ ବର୍ତ୍ତମାନ ପ୍ରଡ଼କ୍ସନ ହେଉଛି ପରିବା ଇତ୍ୟାଦି ଚାଷ ମଧ୍ୟ ବହୁ ମାତ୍ରାରେ ବଢ଼ିଯାଇଛି ବହୁ ବେକାର ଯୁବକ ମଧ୍ୟ ବର୍ତ୍ତମାନ ବାହାରିଚନ୍ତି ଚାଷ ଭିତରେ ମଧ୍ୟ ପଶି ଯାଇଛନ୍ତି ଏ ତେଣୁ ପନିପରିବାର ଚାଷ ଆଉ ତେଣୁ ନିନିରାମିଷ ଏହି ମାନଙ୍କ ଭିତରେ ଗୋଟିଏ ଚାଲିଛି ଏକ ପ୍ରକାରର କମ୍ପିଟିସନ ତେଣୁ କିଛି ମାତ୍ରାରେ ମଧ୍ୟ ସଚେତନତା ବଢ଼ିଯାଇଛି ଯେଉଁଟାକି ନିରାମିଷ ଖାଦ୍ୟକୁ କିଛି ଲୋକ ପ୍ରଭାବିତ ଅଧିକ ମାତ୍ରାରେ ହେଉଛନ୍ତି ଏବେ ପୂର୍ବ ଅପେକ୍ଷା ତେଣୁ ନିଶ୍ଚିତ ଭାବରେ ଏହିଟା ଗୋଟିଏ ସଫଳ କାର୍ଯ୍ୟ